ଓଡ଼ିଆ ଭାଷାରେ ଅନେକ ଗୁଡ଼ିଏ ଆଞ୍ଚଳିକ ଭାଷା ଅଛି ତନ୍ନମଧ୍ୟରୁ ଓଡ଼ିଶାର ନିଜ ଭାଷାରେ ଆମ ବିଭିନ୍ନ ପ୍ରକାରର କବିତା ସାହିତ୍ୟ କଳାତ୍ମକ ଲେଖା ହୁଏ ହୋଇ ହୋଇଅଛି ଯାହାଦ୍ୱାରା ଆମେ ରାଜ୍ୟ ରାଜ୍ୟବାସୀ ମାନେ ସବୁଠାରେ ପରିଚିତ ହେଉଛେ ଓଡ଼ିଆ ବୋଲି କାରଣ ଓଡ଼ିଆ ବୋଲି କାରଣ ଓଡ଼ିଆର ବାହାରେ ଓଡ଼ିଶା ଭାଷାକୁ ପଢ଼ି ଓଡ଼ିଆ ବିଷୟରେ କହିଲେ ଆମକୁ ଗର୍ବ ଲାଗିଥାଏ